ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଆଉ ଅନ୍ୟାନ୍ୟ ଏକ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୁଁ ଆଶା କରୁଛି ସବୁ ପ୍ରତି ଗାଁରେ ଗୋଟିଏ ଗୋଟିଏ ଛୋଟ ଛୋଟ ହସ୍ପିଟାଲ ରହିବାର ଦରକାର ଆଉ ଅଙ୍ଗନବାଡ଼ି ବି ରହିବା ଦରକାର କାରଣ ସବୁ ଗାଁରୁ ହସ୍ପିଟାଲ ଦୂର ହୋଇଗଲେ ଲୋକମାନେ ସଡ଼ନ୍ ଯାଇ ପାରୁନାହାନ୍ତି ଏବେ ତ ଦେଖିବାକୁ ଗଲେ ଆମ୍ବୁଲାନ୍ସ ସୁବିଧା ରହିଛି ହେଲେ ମଧ୍ୟ ପ୍ରତି ଗାଁରୁ ସହରକୁ ଆମ୍ବୁଲାନ୍ସରେ ଆସିବାବେଳେ ବହୁତ କିଛି ଟାଇମ ବି ଡେରି ହୋଇଗଲେ ମଧ୍ୟ ଲୋକମାନଙ୍କର ଜୀବନ ମଧ୍ୟ ଚାଲି ପାରୁଛି ଯାଇପାରୁଛି ସେଇଥିପାଇଁ ମୁଁ ପ୍ରତିକୁ ଗାଁ କି ଗୋଟିଏ ପଞ୍ଚାୟତ ଭିତରେ ଗୋଟିଏ ହସ୍ପିଟାଲ ଛୋଟ ହସ୍ପିଟାଲ ରହିବା ଦରକାର ବୋଲି ଭାବୁଛି ଆଉ ପରିବହନ ଦେଖିବାକୁ ଗଲେ ପ୍ରତି ଗାଁରୁ ସହରକୁ ଗଭର୍ଣ୍ଣମେଣ୍ଟ ବସ୍ ଚାଲିବା ପାଇଁ ଦରକାର ହେଉଛି ଏବଂ ଗୋଟିଏ ଗାଁରୁ ସହରକୁ ଗଲେ ମଧ୍ୟ କିଛି ଟ୍ରେନର ସୁବିଧା ମଧ୍ୟ ହେଉଛି ଏବଂ ଶିକ୍ଷା ବିଷୟରେ ଦେଖିବାକୁ ଗଲେ ପ୍ରତି ଗାଁରେ ସ୍କୁଲର ବ୍ୟବସ୍ଥା ଏବଂ ସବୁ ପିଲାମାନଙ୍କୁ ବାଧ୍ୟତାମୂଳକ ଶିକ୍ଷା କରିବା ପାଇଁ ମଧ୍ୟ ଚାହୁଁଅଛି